ଶିକ୍ଷା ହେଉଛି ସମସ୍ତଙ୍କ ପାଇଁ ଏକ ମୌଳିକ ଅଧିକାର ଆଜିକାଲି ଦୁନିଆରେ ଶିକ୍ଷା ନାହିଁ ତ କିଛି ନାହିଁ ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ଶିକ୍ଷିତ ହୋଇଗଲେଣି ଆଗକାଳରେ ଲୋକମାନେ ପାଠ ପଢ଼ୁନଥିଲେ ବୋଲି ଦୁନିଆ ବିଷୟରେ ଜାଣି ପାରୁନଥିଲେ କିନ୍ତୁ ଆଜିକାଲି ସମସ୍ତେ ଶିକ୍ଷିତ ହୋଇଗଲେଣି ଆଜିକାଲି ପିଲାମାନେ ମୋବାଇଲ୍ ଫୋନ୍ ସାହାଯ୍ୟରେ ମଧ୍ୟ ପାଠ ପଢ଼ୁଛନ୍ତି କୋଭିଡ଼୍ ନାଇଣ୍ଟିନ୍ ଆହ୍ଵାନର ମୁକାବିଲା କରିବା ପାଇଁ ସରକାର ଅନ୍ଲାଇନ୍ କ୍ଲାସ୍ରେ କ୍ଲାସ୍ର ଆୟୋଜନ କରିବା ସହ ଟି ଭି ରେଡ଼ିଓ ଆଦିରେ ପାଠ ପଢ଼ିବାକୁ ଉଦ୍ୟମ କରିଥିଲେ କିନ୍ତୁ ଶ୍ରେଣୀ କକ୍ଷରେ ପିଲା ପରିବେଶ ଭିତରୁ ଶିକ୍ଷା ଆରୋହଣ କରିଥାଏ ସେପରି ହୋଇପାରିଲା ନାହିଁ ଏହା ସହିତ ସ୍କୁଲ୍ କଲେଜ୍ ପ୍ରାୟ ବର୍ଷଯାକ ବନ୍ଦ ରହିବା ଫଳରେ ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଲେ ବିଦ୍ୟାଳୟ ବନ୍ଦ ହେବା ଦ୍ଵାରା ଦେଶର ପ୍ରାୟ ପଚିଶି କୋଟିରୁ ଉର୍ଦ୍ଧ୍ୱ ପିଲା ପ୍ରଭାବିତ ହୋଇଥିଲେ ୟୁନିସେଫ୍ର ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଟି ଭି ରେଡ଼ିଓ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଶ୍ରେଣୀ କକ୍ଷ ଶିକ୍ଷାର ଅସମ୍ପୂର୍ଣ୍ଣ ବିକଳ୍ପ କାରଣ ଏଥିରେ ପିଲାଙ୍କ ସହ ଶିକ୍ଷକଙ୍କ ଭାବ ଆଦାନ ପ୍ରଦାନର ସୁଯୋଗ ନାହିଁ ବା ଅତି ଅଳ୍ପ କହିବାକୁ ଗଲେ ଅନଲାଇନ୍ କ୍ଲାସ୍ରେ ପାଠ ପଢ଼ା କାମ ଅପର ପକ୍ଷେ ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରର ପିଲାମାନେ ସ୍ମାର୍ଟ୍ ଫୋନ୍ ଦ୍ଵାରା ସେମାନେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି କିନ୍ତୁ ଏବେ ସବୁ ସରକାରୀ ସ୍କୁଲ୍ଗୁଡ଼ିକରେ ମଧ୍ୟ ସବୁ ସୁବିଧା ମିଳିବାକୁ ଲାଗିଲା ଯେପରି ଡିଜିଟାଲ୍ ପାଠ ପଢ଼ା ସହ ଉପଯୁକ୍ତ ଶିକ୍ଷକ କାରଣ ଏବେ ପ୍ରତ୍ୟେକ ସ୍କୁଲ୍ ଫାଇଭ୍ ଟି ହୋଇଗଲାଣି ଏବେ ପିଲା ମାନେ ମଧ୍ୟ ଭଲରେ ପାଠ ପଢ଼ୁଛନ୍ତି